କନ୍ଧମାଳ ଜିଲ୍ଲାରେ ଶିକ୍ଷା ଅନୁଷ୍ଠାନ ପାଇଁ ବହୁତ ସୁବିଧା ସୁଯୋଗ ରହିଛି କିନ୍ତୁ ଏଠି କିଛି ନାହିଁ ସରକାରୀ ସ୍ତରରେ ରାଜନୀତି ସ୍ତରରେ ସବୁ ବହୁତ ଇଚ୍ଛା ଶକ୍ତିର ଅଭାବ ରହିଛି ଲୋକମାନେ ଚାହିଁଲେ ଏଠି ଅବହେଳିତ ନିଷ୍ପେଷିତ ଓ ଆଦିବାସୀ ହରିଜନ ସମ୍ପ୍ରଦାୟର ଲୋକମାନେ ଏଠି ରହୁଛନ୍ତି ଯେମିତି ଆପଣ କହିଲେ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ସାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ସବୁ ରହିଛି ଏଠି ଏଗୁଡ଼ା କିଛି ନାହିଁ ଏଠି ଗୋଟେ ନିହାତି ବିଶ୍ୱ ବିଦ୍ୟାଳୟ ୟୁନିଭର୍ସିଟି ଏଠି ହେବା ଦରକାର ଏବେ ଗୋଟେ କରାଯାଇଛି ଗୋଟେ ମେଡ଼ିକାଲ୍ କଲେଜ୍ କରାଯାଇଛି ଠିକ୍ ଅଛି ତା ଆରମ୍ଭ ଷ୍ଟାର୍ଟିଙ୍ଗ ହେଇଛି ସରିନି କନ୍ଷ୍ଟ୍ରକ୍ସନ୍ ଅଣ୍ଡର୍ କନ୍ଷ୍ଟ୍ରକ୍ସନ୍ ଚାଲିଛି କିନ୍ତୁ ଗୋଟେ ୟୁନିଭର୍ସିଟିଟେ ହେବା ଦରକାର୍ ଆଉ ସେଣ୍ଟ୍ରାଲ୍ ସ୍କୁଲ୍ ବି ଏଠି ଆହୁରି ହେବା ଦରକାର ତେଣୁ ଶିକ୍ଷା ପାଇଁ ଏଠି ଲୋକ ପାଠ ପଢ଼ିବାକୁ ସୁଯୋଗ ପାଉନାହାନ୍ତି କିମ୍ବା ଭୁବନେଶ୍ୱର ଯାଉଛନ୍ତି କି ବରଂମପୁର ଯାଉଛନ୍ତି ପାଠ ପଢ଼ିବା ପାଇଁ ତେଣୁ ଏଇଠି ବହୁତ ସ୍କୁଲ୍ କଲେଜ୍ର ବହୁତ ଡେଭ୍ଲପ୍ ହେବା ଦରକାର୍ ଓ ସରକାର ସ୍ତରରେ ଏଠି ପ୍ରାଇଭେଟ୍ରେ କିଛି ଚାଲିବ ନାହିଁ ଲୋକଙ୍କର ନାହିଁ ପଇସା ଦେଇକି ପାଠ ପଢ଼ିପାରିବେ ତେଣୁ ଏଠି ସରକାରଙ୍କ ଇଚ୍ଛା ଶକ୍ତି ରହିବା ଦରକାର ଏବଂ ରାଜନୀତିକ ସରକାରୀ ଇଚ୍ଛା ଶକ୍ତିକୁ ନିୟନ୍ତ୍ରଣ କରୁଛି ରାଜନୀତିକ ଇଚ୍ଛା ଶକ୍ତି ରାଜନୀତିକ ଇଚ୍ଛା ଶକ୍ତିଟା ଯେତେ ଭଲ ହେଇପାରିବ ତେଣୁ ଏଠି ଆମ କନ୍ଧମାଳ ଜିଲ୍ଲାରେ ଆମର ଏଇ ଶିକ୍ଷା ଅନୁଷ୍ଠାନର ବହୁତ ଉନ୍ନତି ହେଇପାରିବ ଲୋକଙ୍କର ଜୀବନ ଧାରଣ ମାନର ଉନ୍ନତି ବହୁତ ହେଇପାରିବ ତେଣୁୁ ଏଇ ମୁଖ୍ୟ ହେଉଛି ରାଜନୀତିକ ଇଚ୍ଛା ଆଉ ସରକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଲୋକ ଏଠି କିଛି କରିପାରିବେ ନିଜସ୍ୱ କିଛି ନାହିଁ ତେଣୁ ଲୋକ ବାହାରେ ଯାଇକି ପାଠ ପଢ଼ୁଛନ୍ତି ସେ ପାଠ ପଢ଼ିଲେ ଚାକିରୀଫାକିରି କଲେ ସେ ପଳେଇଲେ ତେଣୁ ସରକାରୀ ରାଜନୀତିକ ଇଚ୍ଛା ଶକ୍ତି ଭଲ ହେବା ଦରକାର ଏଠି ବହୁତ ଇନ୍ଷ୍ଟିଚ୍ୟୁଟ୍ ମେଡ଼ିକାଲ୍ କଲେଜ୍ ହେଇଗଲା ଏଠି ଗୋଟେ ୟୁନିଭର୍ସିଟି ହେବା ଦରକାର୍ ସେଣ୍ଟ୍ରାଲ୍ ସ୍କୁଲ୍ ହେବା ଦରକାର୍ ଇଂଗ୍ଲିଶ୍ ମିଡିୟମ୍ କଲେଜ୍ କିଛି ଛୋଟ ଛୋଟ ହେଇଛି ଏରା ସବୁ ହେବା ଦରକାର୍ ଏବଂ ଲୋକମାନଙ୍କୁ ପାଠ ପଢ଼େଇବା ପାଇଁ ଆସିକି ଆଦିବାସୀ ହରିଜନ ପିଲାମାନେଙ୍କେ ତା'ଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ହେବା ଦରକାର ଏବଂ ତାଙ୍କୁ ଡ଼ାକିକି ତାଙ୍କୁ ଶିକ୍ଷା କ'ଣ ହେଲେ ହେବ ତା'ଙ୍କୁ ବୁଝା ବୁଝି କଲେ ଭଲ ହେବ ଶିକ୍ଷା ଅନୁଷ୍ଠାନଟା ଉନ୍ନତି ହେବ ଲୋକଙ୍କର ଜୀବନଧାରଣ ମାନ ଉନ୍ନତିଟି ହେଇପାରିବ